ମୋର ଟିଭିର ଖାଦ୍ୟ ରେସିପି ପ୍ରୋଗ୍ରାମ୍ରେ ମୋ ବୋହୁ ହାତ ରନ୍ଧା ଓ ରାଜା ବାବୁ ଘରଖାନା ଏହି ଦୁଇ ପ୍ରୋଗ୍ରାମ୍ ବହୁତ ଭଲ ଲାଗେ ଏହି ପ୍ରୋଗ୍ରାମ୍ରେ ବହୁତ ନୂଆ ନୂଆ ଓ ସୁନ୍ଦର ଖାଇବା ସବୁ ପ୍ରସ୍ତୁତି ଶିଖାନ୍ତି ମୁଁ ଏହି ପ୍ରୋଗ୍ରାମ୍ରୁ ବହୁତଗୁଡ଼ିଏ ରୋଷେଇ ରେସିପି ଓ ଟେକ୍ନିକ୍ ଶିଖିଛି ଯାହାଫଳରେ ମୁଁ ମୋର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀକୁ ଖୁବ୍ ଭଲ କରିପାରିଛି ଏହି ପ୍ରୋଗ୍ରାମ୍ ସବୁରୁ ମୁଁ ଅନେକଗୁଡ଼ିଏ ରୋଷେଇ ଟିପ୍ସ ସବୁ ଶିଖିଛି ମୋର ଟିଭିରୁ ଖାଦ୍ୟ ରେସିପି ପ୍ରୋଗ୍ରାମ୍ରେ ମୋ ବୋହୁ ହାତ ରନ୍ଧା ଓ ରାଜା ବାବୁ ଘରଖାନା ଏହି ଦୁଇ ପ୍ରୋଗ୍ରାମ୍ ବହୁତ ଭଲ ଲାଗେ ଏହି ପ୍ରୋଗ୍ରାମ୍ରେ ବହୁତ ନୂଆ ନୂଆ ଓ ସୁନ୍ଦର ଖାଇବା ସବୁ ପ୍ରସ୍ତୁତି ଶିଖାନ୍ତି ମୁଁ ଏହି ପ୍ରୋଗ୍ରାମ୍ରୁ ବହୁତଗୁଡ଼ିଏ ରୋଷେଇ ଓ ରେସିପି ଟିକ୍ନିକ୍ ଶିଖିଛି ଯାହାଫଳରେ ମୁଁ ମୋର ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀକୁ ଖୁବ୍ ଭଲ କରିପାରିଛି ଏହି ପ୍ରୋଗ୍ରମ୍ ସବୁରୁ ମୁଁ ଅନେକଗୁଡ଼ିଏ ରୋଷେଇ ଟିପ୍ସ ସବୁ ଶିଖିଛି